ଆଜ୍ଞା ଆମ ଗାଁକୁ ଯାଉଛନ୍ତି ଆଉ ଆମ ପାଇଁ ଆପଣଙ୍କ ଗାଁରେ ସେ ତେନ୍ତୁଳି ଖଟା ଆଉ ଚାଉଳ ବରା ଟିକେ ନେଇକି ଆସିବେ ଆଉ ଆଜ୍ଞା ଆଜ୍ଞା ବୁଝିବେ ପ୍ଲସ୍ ହେଉଛି ନ ମିଳୁଥିଲେ ବି କୁଆଡୁ ଗୋଟେ ଦେଖିକି ଆମ ପାଇଁ ଟିକେ ନେଇକି ଆସନ୍ତୁ କାରଣ ଏପଟେ ତ ସେ ଜିନିଷ ମିଳୁନି ଆଉ ଆମେ ସେ ଜିନିଷ ଖାଇବା ପାଇଁ ଟିକେ ଅଧିକା ଉତ୍ସାହ ରଖିଛୁ ତେଣୁ ସେଇଟା ଟିକେ ଆପଣ ଟିକେ କେଉଁଠୁ ଗୋଟେ ନେଇକି ଆସନ୍ତୁ ଆଉ ଆଜ୍ଞା ସେ ଜିନିଷ ତ ସବୁବେଳେ ଖାଇବାକୁ ମିଳୁନି ଆଉ ତା ବୋଲି ଏପଟେ ତ ସବୁ କିଣା ଜିନିଷ ମିଳୁଛି ସେ ଯେଉଁ ଗାଉଁଲି ଜିନିଷ ଏପଟେ ମିଳୁ ନାହିଁ ଆଉ ଆପଣଙ୍କ ସେପଟେ ତ ସବୁଆଡେ ମିଳେ ତ ଦେଖିକି ନିହାତି ଟିକେ ନେଇକି ଆସନ୍ତୁ ଆଉ ଆଜ୍ଞା ଆପଣ ଥିଲା ବେଳେ ଗାଁରେ କେବଳ ସେ ଜିନିଷ ପ୍ରିପାରେସନ୍ କରିଛନ୍ତି ନିଜେ

ଆଜ୍ଞା ଆଜ୍ଞା ନେଇ ଆସିବେ ଆଉ ଆପଣ ଗାଁରେ ଥିଲାବେଳେ କେବେ ପ୍ରିପାରେସନ୍ କରି ନାହାଁନ୍ତି ଆଜ୍ଞା ଆପଣ ତା'ହେଲେ ଦେଖିଛନ୍ତି ଆଜ୍ଞା ଆଜ୍ଞା ଠିକ୍ ଅଛି ଆଉ ଆପଣ ଯେମିତି ହେଲେ ନେଇକି ଆସନ୍ତୁ ଟିକେ କ'ଣ କରିବା ସେ ଜିନିଷ ତ ଏପଟେ ମିଳୁନି ଆଉ ତା'କୁ ଟିକେ ଖାଇବା ଆଉ ଆଜ୍ଞା ଆଜ୍ଞା